କୃଷିମନଙ୍କର୍ ସବୁ ଆସୁଛେ ଗମେଣ୍ଟ୍ରୁୁ ଯେନ୍ଟାକି ସରକାରୀ ହେଲା ଫସଲ୍ ଯଦି ମାଖନ୍ ଚାଷ୍ କର୍ମା ବଲେ ସେମାନେ ଯଦି କଣା ପୋକ୍ ହେଲା ଜାଣା ହେଲା ସର୍କାରୀ ଆଡ଼ୁ ଆସୁଚି ବେସରକାରୀ ବି ଆସୁଛେ ଯେନ୍ତା ଏନ୍ଜିଓରୁ ସେମାନେ ବି ଦେସନ୍ ସାର୍ ଉଷୋମାନେ ଦେଖି ଯାଏସନ୍ କ୍ଷେତ୍କେ ତା'ପରେ ସେନ ଘାସ୍ ଜଗାହେଇଥିବା ସବୁ ଚେକ୍ କର୍ସନ୍ ଚେକ୍ କରିସାର୍ଲା ପରେ ଇଆଡେ ଯେନ୍ଟା ରୋଗ୍ ଲାଗିଥିବ ତାର୍ କୀଟନାଶକ ଓଷୋ ବି ସେମାନେ ଦେସନ୍ ସେଟା ଲଗେଇକିରି ଭଲ୍ ହେସି ସେ ଚାଷ୍ କରିକିରି ଆମେ ଉନ୍ନତି କରସୁଁ ବିକିନେସୁଁ ଯେନ୍ଟା ବି ଯାହା ଖରାପ୍ ହେଲେ ସେଟା ନାଇଁ ହୁଏ ଫେର୍ ଘାଏ ଓଷୋ ମରାପଡ଼୍ସି ଓଷୋ ମାରିକିରି ଭେଟ ଦେସନ୍ ଯେନ୍ଟା ସରକାରୀଟା ନିଛାଡ଼୍ଲେ ଫେର୍ ବାହାରର୍ ଅନା ପଡ଼୍ସି ସରକାରୀ ଉଷୋ ବି ଭଲ୍ ଅଛେ ଆସୁଛେ ଭଲ୍